ଆମେ ରଣପୁର ଦୁଇଜଣ ସାଙ୍ଗ ଖାଇବା ପାଇଁ ଗଲୁ ଆମ ପାଖରେ ପଇସା ନଥିଲା ଆମେ ଖାଇ ସାରିବା ପରେ ହୋଟେଲରେ ଆମେ ତାଙ୍କୁ ପଚାରିଲୁ ଖାଇ ସାରିବା ପରେ ଆମେ ଆସିଲୁ ଆସି ସାରିବା ପରେ ଆମେ ପଚାରିଲୁ ଯେ ଆପଣ ପଇସା ପାଇଛନ୍ତି କି ନାହିଁ ତା'ର ଉତ୍ତର ଆମକୁ ଦେବେ ସେଥିପାଇଁ ଆମେ ଆପଣଙ୍କୁ ବହୁତ ଅନୁରୋଧ କରି କହୁଛୁ ଯେ ଆପଣ ପଇସା ପାଇଛନ୍ତି କି ନାହିଁ ତା'ର ଉତ୍ତରଟା ଆମକୁ ଦେବେ ଫୋନ ପେ' କରିଥିଲୁ ଆମର ଫୋନ ପେ'ରେ ପଇସା ଯାଇଥିଲା ଆପଣ ପାଇଛନ୍ତି କି ନାହିଁ ତା'ର ଉତ୍ତର ଦେବେ